ଯେଉଁଥିରେ କିି ମୁଁ ଗୋଟିଏ ମେସିନ୍ କିଣିବାକୁ ଇଚ୍ଛା କରୁଚି ସେ ବିଜନେସ୍ଟି ହେଉଛି ମୁଁ ଗୋଟିଏ ଜେରେକ୍ସ ମେସିନ୍ ଓ ପ୍ରିଣ୍ଟଆଉଟ୍ କାଢ଼ିବା ପାଇଁ ଗୋଟିଏ ଇଲଲେକ୍ଟ୍ରିକାଲ୍ ଦୋକାନ ସ୍ଥାପନ କରିବାକୁ ଚାହୁଁଛି ଆପଣ ସେଥିପାଇଁ ମୋତେ କ'ଣ ସାହାଯ୍ୟ କରିପାରିବେ କି ଯଦି ଆପଣ ମୋତେ କିଛି ସାହାଯ୍ୟ କରିପାରିବେ ତେବେ କ'ଣ କ'ଣ ସବୁ ଡ଼କ୍ୟୁମେଣ୍ଟ ଦରକାର ଆପଣ ମୋତେ ଜଣେଇ ଦିଅନ୍ତୁ ସେଇ ହିସାବରେ ମୁଁ ଫର୍ମ ଆପ୍ଲାଏ କରିଦେବି ଆପଣ ଦୟାକରି ମୋତେ ଜଣାଇ ଦିଅନ୍ତୁ ଯେ ସେ ଫର୍ମ ଆପ୍ଲାଏ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ଓ କ'ଣ କ'ଣ ସବୁ ଜିନିଷ ଦରକାର ହେବ ସେ ବିଷୟରେ ମୋତେ ସୂଚନା ପ୍ରଦାନ କରନ୍ତୁ ଆପଣ ଯଦି ମୋତେ ସାହାଯ୍ୟ କରିବେ ତେବେ ତାହେଲେ ମୁଁ ମୋର ନୂତନ କାମଟିକୁ ଆରମ୍ଭ କରିପାରିବି ଆପଣଙ୍କର ବହୁତ ଉପକାର ରହିବ ଅଶେଷ ଅଶେଷ ଧନ୍ୟବାଦ ଆପଣଙ୍କୁ ମୁଁ ଜଣାଇବାକୁ ଚାହିଁବି ତେଣୁକରି ମୋତେ ମୋର ନୂତନ କାମ ପାଇଁ ସାହାଯ୍ୟ କରନ୍ତୁ